ମୁଁ ଜଗନ୍ନାଥ କ୍ରିଏସନ୍ରୁ ଗୋଟେ ଜିନ୍ ପ୍ୟାଣ୍ଟ କିଣିଥିଲି ସେ ଦୁଇଥର ଧୋଇଲା ପରେ ସିଏ ଖରାପ ହୋଇଗଲା ସୂତା ଖରାପ ହେଇଗଲା କପଡ଼ା ବି ଖରାପ ହେଇଗଲା ଆଉ କଲର୍ ବି ଫେଡ଼୍ କରିଗଲା ତେଣୁ ଆଉ ଭଲ ଲାଗିଲାନି କପଡ଼ାଟି ଆଉ ସେ ଆଉ ପିନ୍ଧା ପିନ୍ଧି ବି ହେଲାନି ସେମିତି ରହିଲା ଘରେ ଆଉ